ବର୍ଷ ବର୍ଷ ଧରି ଫଟୋଗ୍ରାଫି କିପରି ବଦଳୁଛି ପ୍ରଥମେ ଆମର କ୍ୟାମେରା ଯେଉଁ ଥିଲା ସେଇଟା ବ୍ଲାକ୍ ଏଣ୍ଡ୍ ହ୍ୱାଇଟ୍ ବୋଲେ ଧଳା ଧଳା ଆସିଥିଲା ତାପରେ ଧୀରେ ଧୀରେ ଆମର ବର୍ଷ ବର୍ଷ ଧରି ଚେଞ୍ଜ ହେଉଛି ଏବେ ନୂଆ ଡିଜିଟାଲ୍ ମୋବାଇଲରେ କ୍ୟାମେରା ବାହାରିଲାଣି ପ୍ରଥମେ କ'ଣ ହୋଇଥିଲା କ୍ୟାମେରା ସବୁଆଡ଼େ ଧରି ନ ହେଉଥିଲା ଆମେ ଧରି ଯାଉ ପାରିନଥିଲୁ ତାପରେ ଫଟୋଗ୍ରାଫି କରି ନ ପାରୁଥିଲୁ ସମସ୍ତେ ଏକତ୍ରିତ ହୋଇକି ଗୋଟିଏ ଘର ଭିତରେ ଫଟୋଗ୍ରାଫି କରୁଥିଲା ଫଟୋଗ୍ରାଫିରେ କେମିତି ଆସୁଥିଲା ଲାଇଟ୍ ଧରିବାର ଥିଲା ସବୁ ଧରିବାର ଥିଲା ହେଲେ ଫଟୋ ରଙ୍ଗିନ୍ ଆସୁନଥିଲା ଧଳା ଧଳା ଆସିଥିଲା ଏବେ କ'ଣ ହେଉଛି ଡିଜିଟାଲ୍ କ୍ୟାମେରା ବାହାରିଗଲା ମୋବାଇଲ୍ରେ କ୍ୟାମେରା ବାହାରିଗଲା ମୋବାଇଲ୍ରେ ରଙ୍ଗିନ୍ ଆସିବ କ୍ଲାରିଟି ଭଲ ହେବ ବ୍ଲର୍ ହେବ ମୋବାଇଲ୍ରେ ସବୁ ଫେସିଲିଟି ବାହାରିଗଲା କ୍ୟାମେରାଟି ଧୀରେ ଧୀରେ ଉନ୍ନତି ହେଉଛି ଆମର କ୍ୟାମେରା ଏତେ ଭଲ ହୋଇଗଲାଣି ଦୂରରୁ ଜିନିଷ ସବୁ ଜୁମ୍ କରି ଦେଖିପାରୁ କ୍ୟାମେରା ଜିନିଷ ଭଲ ବହୁତ ଭଲ ହୋଇଗଲା ଆମର କ୍ୟାମେରା ଧୀରେ ଧୀରେ ବହୁତ ଉନ୍ନତି କରୁଛି କ୍ୟାମେରା ଯୋଗୁଁ ଆମେ ବହୁତ ଆନନ୍ଦ ପାଉଛୁ କ୍ୟାମେରା ଆଉ ଧୀରେ ଧୀରେ ଏତେ ଉନ୍ନତି ହେବ କ୍ୟାମେରା ଯୋଗୁଁ ଆମେ ସବୁ କରିପାରିବୁ କ୍ୟାମେରା ଆଉ ଧୀରେ ଧୀରେ ଭଲ ହେବ